ବର୍ତ୍ତମାନ ମୋର ଅତି ପ୍ରିୟ ଆଧ୍ୟାତ୍ମିକ ଶିକ୍ଷକ ହେଉଛନ୍ତି ଗୁରୁଶ୍ରୀ ଘନଶ୍ୟାମ ପଣ୍ଡା ସେ ମୋତେ ବହୁତ ପୁରାଣ ଶାସ୍ତ୍ର ଯେମିତିକି ରାମାୟଣ ମହାଭାରତ ଶିବପୁରାଣ ବିଷ୍ଣୁପୁରାଣ ଚାଣକ୍ୟ ନୀତିବାଣୀ ଟିକା ଗୋବିନ୍ଦ ଚନ୍ଦ୍ର ଏହି ସବୁ ବିଷୟରେ ଶିକ୍ଷା ଦାନ ଦେଇଛନ୍ତି ଏବଂ ମୁଁ ଏହି ସବୁ ପୁରାଣ ଶାସ୍ତ୍ର ଶିକ୍ଷା ପାଇଲା ପରେ ମୋର ଜୀବନଶୈଳୀରେ ବହୁତ ପରିବର୍ତ୍ତନ ଆସିଛି ମୁଁ ତାଙ୍କର ଗୋଟିଏ ପ୍ରବଚନ ପ୍ରଥମେ ଆମ ଗ୍ରାମର ଜଗନ୍ନାଥ ମନ୍ଦିର ନିକଟରେ ଦେଖିଥିଲି ମୋତେ ଭଲ ଲାଗିଥିଲା ଏବଂ ତାଙ୍କ ସାଥିରେ କଥା ହୋଇଥିଲି ସେହିଦିନଠାରୁ ମୋତେ ସିଏ ଆଧ୍ୟାତ୍ମିକ ଶିକ୍ଷା ଦେବେ ବୋଲି କହିଥିଲେ ମୁଁ ବହୁତ ଖୁସି ହୋଇଯାଇଥିଲି